ଆମ ଜଗତସିଂହପୁର ଜିଲ୍ଲାରେ ଅନେକ ଗୁଡ଼ିଏ ଶିକ୍ଷାନୁଷ୍ଠାନ ଅଛି ଯାହା ଦ୍ୱାରାକିି ଆମର ଦେଶର ବା ନାଗରିକମାନେ ଆଗକୁ ବଢ଼ିପାରୁଛନ୍ତି ସେଥିପାଇଁ ଆମର ସରକାର ଆମର ଜିଲ୍ଲାରେ ବିଭିନ୍ନପ୍ରକାର କଲେଜ୍ ବିଦ୍ୟାଳୟ ବିଶ୍ୱବିଦ୍ୟାଳୟ ଧନ୍ଦାମୂଳକ ତାଲିମ କେନ୍ଦ୍ର ପ୍ରତିଷ୍ଠା କରିଛନ୍ତି ଯାହା ଦ୍ୱାରା ଛାତ୍ରଛାତ୍ରୀମାନେ ନିଜ ଲାଇଫ୍ରେ ଆଗକୁ ବଢ଼ିପାରିବେ ସେଥିପାଇଁ ଆମ ଜଗତସିଂହପୁର ଜିଲ୍ଲାରେ ଅନେକ ଗୁଡ଼ିଏ ଶିକ୍ଷାନୁଷ୍ଠାନମାନ ତିଆରି ହୋଇଅଛି ଏ ଧନ୍ୟବାଦ